ହଁ କୁହନ୍ତୁ ଆମର ଦୋକାନ ସକାଳ ଆଠଟାରୁ ସନ୍ଧ୍ୟା ଛଅଟା ଯାକ ଖୋଲା ରହୁଛି

ଭାଙ୍ଗି ଯାଇଛି

ଯେଉଁ ଡିସପ୍ଲେରେ ମାଡ଼ ହେଇଛି ନା ଖାଲି ସ୍କ୍ରିନଟା ଯାଇଛି

ସେ ମୋବାଇଲ କି କ'ଣ ପାଣି ଭିତରେ ପଡ଼ିଥିଲା କି ହାତରୁ ପଡ଼ିକି ନା ଭାଙ୍ଗିଛି

ହେଲେ ମୁଁ ତ ଦୋକାନ ମାଲିକ ନାହିଁ ଏ ମୁଁ ଗୋଟେ ଦୋକାନରେ କାମ କରୁଛି ତ ଦୋକାନର ସହାୟକ ଆପଣ ଗୋଟେ କାମ କରନ୍ତୁ କେତେବେଳେ ବି ଆମ ଦୋକାନରେ ଆସିକିନା ଦେଖାନ୍ତୁ ମୋର ଦୋକାନ ରବିବାର ଦିନ ବନ୍ଦ ରହୁଛି ଆଉ ଗୁରୁବାର ଦିନ୍ ବନ୍ଦ ରହୁଛି ଆଉ ବାକି ସବୁ ସବୁଦିନ ଖୁଲା ରହୁଛି ସେଇଟା ତ ହଁ ସେଇଟା ଦେଖିବାକୁ ପଡ଼ିବ ଅଛି କି ନାହିଁ କାରଣ ମୁଁ ତ ଦୋକାନର ମାଲିକ ନାହିଁ ନା

ସୁବିଧା ନାହିଁ

ସେଇଟା ତ

ତିନି ହଜାର ଏମିତି ପଡ଼ିବ ଆଉ

ମୋର ତ କାମ ମୋର ଜଣାଅଛି ହେଲେ ମୁଁ ତ ସେଠି ବର୍ତ୍ତମାନ କାମ କରୁଛି ନା ହଁ ହଁ ସବୁ କିଛି ଅଛି ତୁମେ ଗୋଟେ କାମ କରନ୍ତୁ ଆପଣ କେବେ ଆସିପାରିବେ କି ମୁଁ ଆପଣ ତାହେଲେ ତାହେଲେ କାଲି ପହର ଦିନକୁ ଆସନ୍ତୁ ଆମେ ଲଗେଇ ଦେବା ଆଉ ହଉ ଆ ଆମର ସକାଳ ଆଠଟାରୁ ରାତି ଛଅଟା ଯାଏଁ ଖୋଲା ରହୁଛି ଆପଣ ଯେତେବେଳେ ବି ଆସି ପାରିବେ ଠିକ୍ ଅଛି ହଉ ହଉ ହଉ ଠିକ୍ ଅଛି